ହଁ ମୁଁ ତ ରୋଷେଇ କରିପାରେ ସେମିତିରେ ବି କଲେଜ କଲେଜରେ ପ୍ରତିଯୋଗିତା ହୋଇ ସେଥିରେ ବି ମୁଁ ଭାଗ ନେଇଛି ତ ସେଥିରେ ବି ମୁଁ ତୃତୀୟ ସ୍ଥାନ ଅଧିକରଣ କରିଛି ତ ଭାଗ ବି ନେଇଛି ୟୁଟ୍ୟୁବରେ ବି ମୁଁ କେତେ ଭିଡ଼ିଓ ବି ବନେଇଛି ପୋଷ୍ଟ କରିଛି ତ ଏ କେନ୍ଦ୍ରାପଡ଼ାରେ କିଛି ରୋଷେଇ କାର୍ଯ୍ୟକ୍ରମ ହଉଥିଲା ମୁଁ ସେଥିରେ ବି ଅଂଶଗ୍ରହଣ କରିଥିଲି ସେଥିରେ ବି ପ୍ରଥମ ସ୍ଥାନ ଅଧିକରଣ କରିଛି ଅଧିକାର କରିଛି ତ ଏମିତି ବହୁତ ରୋଷେଇ ଭିଡ଼ିଓ ମୁଁ ପୋଷ୍ଟ କରିଛି ୟୁଟ୍ୟୁବରେ ରୋଷେଇ କରିବାରେ ମୁଁ ତ ବହୁତ ମାହିର ରୋଷେଇ ବହୁତ ମତେ ଜଣାଅଛି ତ ଏଥିରେ ଯୋଉ ପାଣ୍ଡିଆନ ସାର୍ ଆସିଥିଲେ କେନ୍ଦ୍ରପଡ଼ା ସେଠିକି ସେଠି ପ୍ରତିଯୋଗିତା ବି ହେଇଥିଲା ରୋଷେଇ ପ୍ରତିଯୋଗିତା ସେଥିରେ ବି ମୁଁ ଭାଗ ନେଇଥିଲି ସେଥିରେ ବି ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିଲି ତ ସେଥିରେ ମତେ ପ୍ରାଇଜ୍ ମିଳିଥିଲା ସେଥିରେ ମତେ ପ୍ରାଇଜ୍ ମିଳିଥିଲା

ତ ୟୁଟ୍ୟୁବରେ ବି କେତେ ଭିଡ଼ିଓ ମୁଁ କରିଛି ପୋଷ୍ଟ ବି କରିଛି ତ ରୋଷେଇ କରିବାରେ ବହୁତ ମୁଁ ମାହିର ରୋଷେଇ କରିବାରେ ମୋ ଠୁ କେହି ଆଗରେ ବି ନାହାନ୍ତି ମତେ ସବୁ ରୋଷେଇ ଜଣା ସେ ଚିକେନ୍ ତରକାରୀ ବି ହଉ କି ଯେକୌଣସି ବି ଆଇଟମ୍ ହଉ ମୁଁ କରିଦେବି ମୋ ହାତ ମୋ ହାତରେ ମାନେ କ'ଣ ଯାଦୁ ଅଛନ୍ତି ଅଛି ସମସ୍ତେ ବି କହନ୍ତି ତୁ ହାତରେ ଯାଦୁ ଅଛି ତୁ ଯାହା ରୋଷେଇ କରୁ ବି ବହୁ ଟେଷ୍ଟି ଲାଗେ ତ ମତେ ବହୁତ ଖୁସି ଲାଗେ ସମସ୍ତେ କହନ୍ତି କି ତୁ ରୋଷେଇ କରୁ ବହୁତ ଭଲ ଲାଗେ ବହୁତ ଖୁସି ଲାଗେ ରୋଷେଇ ପ୍ରତିଯୋଗିତା ସେମିତି ବି କାହାକୁ କାହାକୁ ରୋଷେଇ ଆସନି କି ଅଳ୍ପ ଅଳ୍ପ ରୋଷେଇକି କରନ୍ତି ସମସ୍ତେ ବହୁତ ଭଲ ଭାବରେ ରୋଷେଇ ଆସେ ସେମିତି ନୁହେଁ କି ନ ରୋଷେଇ ଆସେନକି ରୋଷେଇ କରିପାରିବନି କଲେଜ ତରଫରୁ ମୁଁ ବି ଯାଇଥିଲି ସେଠି ଫାଷ୍ଟ ବି ହେଇଥିଲି ଆମ ଗାଁରେ ବି ରୋଷେଇ ଫଙ୍କସନ୍ ହେଇଥିଲା ସେଠି ସେଠି ମୁଁ ଜିତିକି ବି ଥିଲି ଏମିତି ବହୁତ ରୋଷେଇ ମୁଁ ୟୁଟ୍ୟୁବରେ ବି ପୋଷ୍ଟ କରିଛି